ଆମର୍ ବରଗଡ଼୍ ଜିଲ୍ଲାରେ ଯେନ୍ ଉପଭାଷା ଅଛି ୟା ଭାଷା ଆମେ ଯେନ୍ଟା କହୁଚୁ ସେଟା ବେଶୀକିରି ଆମର୍ ଯେନ୍ ଲୋକଲୋଚନ୍ ଭାଷାଟା ଅଛି ସମ୍ବଲପୁର୍ ଭାଷା ହେ ଆଉ ଆମର୍ ଗାଁରେ ବେଶୀକିରି ସମ୍ବଲପୁରୀ ଭାଷାଟା ବେଶୀ ପ୍ରଚଲିତ୍ ଲୋକ୍ମାନେ ବେଶୀ ସମ୍ବଲପୁରୀ ଭାଷାକେ ବହୁତ୍ ପସନ୍ଦ୍ କରିସନ୍ ଆଉ ପଢ଼୍ବାର୍ ଲାଗି ବହୁତ୍ ଇଂଟରେଷ୍ଟ କର୍ସନ୍ ସମ୍ବଲପୁରୀ ଭାଷାରେ କିନ୍ତୁ ସେ ଜିନିଷ୍ଟା ବର୍ତ୍ତମାନ ଈହା ଜିନି ଉପଯୋଗ ନାଇଁ ହେଇ ପାରବାର୍ତେ କିନ୍ତୁ ଧୀରେ ଧୀରେ ହେବା ବୋଲିକିରି ଆଶା ଅଛି ଆଗାଆଡ଼୍କେ କିନ୍ତୁ ଲୋଗ୍ମାନେ ଯେନ୍ ବୃତ୍ତି କରୁଛନ୍ ଯେନ୍ ତାକର୍ ନୀତି ଦିନିଆ କାମ୍ କରୁଛନ୍ ସେ କାମ୍ଟା ବେଶୀକିରି ସମ୍ବଲପୁରୀ ଭାଷାରେ ମିଶିକିରି ଅଛି ଆଉ ସମ୍ବଲପୁରୀ ଭାଷାରେ ହିଁ ସେମାନେ କାମ୍ କରି ଆସିଛନ୍ ଆଉ ଆମର୍ ଗାଁ ମାନକ୍ରେ ଯେନ୍ ଯୁବ ଗୋଷ୍ଠୀ ଅଛନ ଯେନ୍ ପିଲା ଅଛନ୍ କଲେଜ୍ ପିଲା ହେଲେ ୟା ସ୍କୁଲ୍ ପିଲା ହେଲେ ୟା ଯେନ୍ତା ବିଲ୍ ବେଚଲର୍ ପିଲାମାନେ ଅଛନ୍ ସେମାନେ ବେଶୀକିରି ନିଜର୍ ମାତୃଭାଷାକେ ବହୁତ ପସନ୍ଦ କରସନ୍ ଆଉ ଯେନ୍ ମାତୃଭାଷାଟା କି ଆମର୍ ସମ୍ବଲପୁରୀ ଏ ତ ସମ୍ବଲପୁରୀ ଭାଷାଟା ଆମର୍ ଦେଶ୍ ବିଦେଶ୍ରେ ସବୁଆଡ଼େ ବର୍ତ୍ତମାନ୍ ପ୍ରଚଲିତ୍ ହେଲା ନ ତ ସମ୍ବଲପୁରୀ ଭାଷାକେ ଆମେ ଯେତେ ଜଲ୍ଦି ହୋଇପାର୍ବା ଆମେ ଲୋକଲୋଚନ୍କେ ଆନ୍ମା ଆଉ ଦୁନିଆକେ ଦେଖାମା ଯେ ସମ୍ବଲପୁରୀ ଭାଷାଟା ଆମର୍ ତା'ର୍ ମାନେ ଗର୍ବ ଏ ତ ଗାଁ ମାନକ୍ରେ ସମ୍ବଲପୁରୀ ଭାଷାଟାକେ ବେଶୀ ପସନ୍ଦ କରି ଆସିଛନ୍ ଆର ଆମେ ବିଲ୍ ପସନ୍ଦ କରଛୁଁ ଆଉ କେନ୍ତି କିରି ସମ୍ବଲପୁର ଭାଷାଟା ଆଗାଡ଼ିକେ ବଢ଼୍ବା ତା'ର୍ ଲାଗି ବୋଲିକିରି ଆମେ ଏ ସବୁ କାର୍ଯ୍ୟ କରି ଆସୁଛୁଁ ତ ସମ୍ବଲପୁରୀ ଭାଷାଟା ଆମର୍ ଲାଗି ବହୁତ ଗର୍ବ ଅନୁଭବ୍ ଏ କିନ୍ତୁ ଧୀରେ ଧୀରେ ପିଲାମାନେ ଇଂରାଜୀକେ ଯେଇ ଆସୁଛନ୍ କିନ୍ତୁ ଇଂରାଜୀଟା ନାଇଁ ଯେଇଁ କରି ସମ୍ବଲପୁରୀ ଭାଷା ରେ ଆଗାଡ଼ି ଯିବାର୍ କଥା ଯାହାର୍ ଦ୍ଵାରା ଆମର୍ ଗାଁ ମାନ୍କେ ଉନ୍ନତ୍ତି ହୋଇପାର୍ବା